ଆମର୍ ଇ ଗାଁ'ରେ ବାଉରା ଗୁଡ଼ି ଅଛେ ସେନେ ଇ'ଟା ସବୁଦିନ କୀର୍ତ୍ତନ୍ ଭଜନ୍ ହେସି ଲୋକ୍ମାନେ ଅଲ୍ଗା ଅଲ୍ଗା ଗାଁ'ନୁ ବି ଦେଖି ଆଏସନ୍ ତା'ର୍ପରେ ଆମର୍ ଗାଁ'ର୍ ଲୋକ୍ ବି କର୍ସନ୍ ଅଲ୍ଗା ଗାଁ'ର୍ ଲୋକ୍ ବି ଆସିକିନା ସେନେ କି କୀର୍ତ୍ତନ୍ ମାନେ କର୍ସନ୍ ତା'ର୍ପରେ ମଙ୍ଗଲବାର୍ କେ ମଙ୍ଗଲବାର୍ ସେନେ ପୂଜା ହେସି ତା'ର୍ପରେ ବର୍ଷକେ ଦୁଇଥର୍ ସେନେ ଏନ୍ତି ଯାତ୍ ଛତର୍ ଯାତ୍ରା ହେସି ବଡ଼୍ କିନା ହେସି ସେନୁ ଲୋକ୍ମାନେ ବାହାରୁ ଖୋବ୍ ଲୋକ୍ ଆଏସନ୍ ଆମେ ବି ଆମର୍ ସାଙ୍ଗମାନ୍କେ ନେଇକିନା ଯାଏସୁଁ ସେନେ ଆମର ସାଂସ୍କୃତିକ ପୁରା କାର୍ଯ୍ୟକ୍ରମକୁ ଭଲ୍ସେ ହେସି ଆମର ପୁରା ବଡ଼୍ ଯାତ୍ରା ହେସି ସେନେ ତା'ର୍ପରେ ଆମର୍ ବାବୁଡ଼ା ଭଗବାନ୍ ବି ସେନେ ଆଇସନ୍ ତା'ର୍ପରେ ଆମର୍ ସେନେ ଆମର୍ ଗାଁ'ର୍ ସେଟା ସବ୍କର୍ନୁ ବଡ଼୍ ତା'ର୍ପରେ ଆମର୍ ଭବାନୀପାଟ୍ଣା ଅଛେ ଭବାନୀପାଟ୍ଣାରେ ମାଁ ମାଣିକେଶ୍ଵରୀର ଛତର୍ ଯାତ୍ରା ହେସି ସେଟା ସେନ୍କେ ବି ବେଶୀ ବେଶୀ ଲୋକ୍ ଯାଏସନ୍ ଖୋବ୍ ଲୋକ୍ ଯାଏସନ୍ ତା'ର୍ପରେ ହେନ୍ତି ଆମର୍ ଆରୁ ଭଗବାନ୍ ମାନେ ଅଛେ ତା'ର୍ପରେ ଆମର୍ ଇ ଗାଁ'ରେ ହେନ୍ତି ଗୁରୁବାର୍ କେ ଗୁରୁବାର୍ ସେନ୍ତା କାର୍ଯ୍ୟକ୍ରମ୍ମାନେ ରଖା ଯାଏସି ସେନେ ଭଜନ୍ କୀର୍ତ୍ତନ୍ ହେସି ତା'ର୍ପରେ ଏନ୍ତି ପୌରାଣିକ୍ କଥା ମାନେ ହେସି ତା'ର୍ପରେ ସେନେ ନାନା ପ୍ରକାରର୍ ଭଗବାନ୍ ମାନ୍ଙ୍କର୍ କଥାମାନ୍କେ ପଢ଼୍ସି ସବୁ ଲୋକ୍ ସେନ୍କେ ଶୁନି ଯାଏସନ୍ ଗୁରୁମାନେ ବି ଆଏସନ୍